ଯେତେବେଲେ ବି ଆମର୍ ଖେଲ୍ ଟା ଯେତିକି ଆମର୍ ଲୁକର କରସି ମାନେ ଯେତେବେଲେ ବି ଖେଲ୍ଟା ଷ୍ଟାର୍ଟ୍ ହେସି ଯେତେବେଲେ ଖେଲବାର୍ ଆଘର ବି ହାତ୍ ମିଲାସନ୍ ଆର୍ ଖେଲଲା ପରେ ବି ହାତ୍ ମିଲାସନ୍ ସେ ତାକର୍ ଖେଲ୍ ମଝିରେ ଯେତେ ଜଣ ବି ତାକର୍ ରାଗ ରେଶମୀ ହେଇଥାଉ କି ଭେଦ୍ ଭାବ୍ ଜାଣା ବି ହେଇଥାଉ ଲେକିନ୍ ସେମାନେ ଖେଲଲା ପରେ ବି ହାତ୍ ମିଲାସନ୍ କାରଣ କି ତାକର୍ ସେ ବନ୍ଧୁତ୍ୱରେ କିଛୁ ଟା ନାଇଁ ଆସୁ ଆରୁ ଆଜିକାଲି କି ଆଗାମୀ ଯୁଗରେ ବି ମୋର୍ ଦୈନଦିନ ଜୀବନରେ ଏନ୍ତା ଏନ୍ତା ବନ୍ଧୁତ୍ୱ ବଜାୟ ରଖବାର୍ ଟା ବି ଜରୁରୀ ଏ ଆମେ ମାନେ ବି ସମସ୍ତେ ହେନ୍ତା ରଖବାର୍ କଥା ବି ଆଉ ସବୁବେଲେ ସକାରାତ୍ମକ ଭାବବାର୍ କଥା ସେ ମଝିରେ ଆମର୍ ଆମର୍ ମଝିରେ ଯେତେ ବି କଲିଝଗଡ଼ା କରି କି ଯେତେ ବି ଜାଣା ହେଇଥାଉ ଲେକିନ୍ ସଭିଏ ମିଶିକିନା ରହେବାର୍ କଥା ଆଉ ସବକେ ନାଇଁ ଧରବାର୍ କଥା ଖେଲ୍ ଖେଲ୍ ଜୀବନରେ ବି ଯେନ୍ତା ଚାଲୁଥିସି ଆମର୍ ଆମର୍ ନିଜର୍ ଜୀବନରେ ବି ଆମେ ହେନ୍ତା ରହିବାର୍ କଥା ଶିଖବାର୍ କଥା ବହୁତ୍ କିଛୁ ଲେକିନ୍ ସେଟା ସବୁ କେ ଆମେ ଦେଖିକିନା ଚାଲବାର୍ କଥା ଶିଖିବାର୍ କଥା